ହେଲୋ ହଁ କ'ଣ କହୁଥିଲ କି ହଁ କ'ଣ ପରିବା ନେବ ହଁ ହଁ ଆଳୁ ଅଛି ପିଆଜ ଅଛି କୋବି ଅଛି ବାଇଗଣ ଅଛି ଝୁଡ଼ଙ୍ଗ ଅଛି ହଁ ହଁ ଭଲ ଜିନିଷ ଅଛି ପରିବା କୋବି ଗୋଟା ତ ଚାଳିଶ ଟଙ୍କା କଲରା ଷାଠିଏ ଟଙ୍କା ଝୁଡ଼ଙ୍ଗ ଚାଳିଶ ଟଙ୍କା ଆଉ ବାଇଗଣ ଷାଠିଏ ଟଙ୍କା ଆଳୁ ହେଲା ପଇଁତିରିଶ ଟଙ୍କା ଆଉ ପିଆଜ ହେଲା ସତୁରି ଟଙ୍କା ତୁମେ କେତେ କେତେ ନେବ କି ହଁ ହଉ ହଉ ଆସ ହଁ ହଁ